ଓଡ଼ିଆ ଭାଷା ହେଉଛି ଏକ ସ୍ୱତନ୍ତ୍ର ଭାଷା ଯାହାକି କେବଳ ଆମ ଓଡ଼ିଶାରେ ହିଁ ଚାଲିଥାଏ ବାହାର ରାଜ୍ୟକୁ ଗଲାମାନେ କେବଳ ସେଠାରେ ହିନ୍ଦୀ ଇଂଲିଶ୍ କିମ୍ବା ଅନ୍ୟାନ୍ୟ ଭାଷା ଲାଗିଥାଏ ଯେଉଁଥିରେ କି ଓଡ଼ିଆ ଭାଷାର କୌଣସି ସ୍ୱତନ୍ତ୍ରତା ନଥାଏ ତେଣୁ ଆମେ ସେ ବାହାର ଜାଗାକୁ ଗଲା ଗଲା ସମୟରେ ଓଡ଼ିଆ ଭାଷାର କୌଣସି କାର୍ଯ୍ୟ ନଥାଏ ଯାହାଫଳରେକି ଆମକୁ ବାଧ୍ୟ ହୋଇ ଅଲ ଅନ୍ୟାନ୍ୟ ଭାଷା କହିବାକୁ ପଡ଼ିଥାଏ ଯଥା ହିନ୍ଦୀ ଇଂଲିଶ୍ ଏବଂ ତେଲୁଗୁ